ହଁ ଆମ ନୟାଗଡ଼ ଜିଲ୍ଲା ରଣପୁରରେ ସରକାରୀ ଗୋଷ୍ଠୀ ଉନ୍ନୟନ ଡାକ୍ତରଖାନା ଅଛି ସେଥିରେ ଲୋକମାନଙ୍କୁ ଆଡମିସନ୍ କରି ଚିକିତ୍ସା ତାଙ୍କର ମାଗଣାରେ କରାଯାଏ ଯେକୌଣସି ମେଡିସିନ୍ କିଣ ଔଷଧ କିଣ କି ଡାକ୍ତରଙ୍କୁ ଦେଖାଅ ସବୁ ଜିନିଷ ମାଗଣାରେ ଆମର ହୁଏ ଆଉ ଆମ ମାର୍ଗଦର୍ଶନ କରିବା ପାଇଁ ଆମ ମନେକର ଆମେ ଯାଉଛୁ କିଛି ଜାଣିପାରୁ ନାହୁଁ ସେଠାରେ କମ୍ପାଉଣ୍ଡର ଥାଆନ୍ତି ସେମାନେ ମାନେ କହିଦିଅନ୍ତି ତୁମେ ସେହି ଡାକ୍ତରଙ୍କ ପାଖକୁ ଗଲେ ସେହି ଦିଦିଙ୍କ ପାଖକୁ ଗଲେ ତୁମେ ତୁମର ସେହି ରୋଗଟା ଭଲ ହୋଇଯାଏ ଡାକ୍ତରମାନେ ଆମକୁ ବହୁତ ଭଲ ପାଆନ୍ତି ଓ ଲୋକମାନଙ୍କର ଭଲରେ ସୁରୁଖୁରରେ ରୋଗୀ ସେବା କରନ୍ତି କେହି ବିରକ୍ତ ହୁଅନ୍ତି ନାହିଁ ଫଳରେ ଗୋଟିଏ ଅଶିକ୍ଷିତ ଲୋକ ଆସିଥିଲେ ବି ସିଏ କିଛି ବି ହଇରାଣ ହରକତ ହୁଅନ୍ତି ନାହିଁ